କେମିଙ୍ଗରେ ଜାତିଗତ ଗୋଷ୍ଠୀ ଏବଂ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ଖରାପ ରହିଅଛି ଜାତିଗତ ଗୋଷ୍ଠୀ ରେ ଜାତିଗତ ଗୋଷ୍ଠୀ ତ କେବଳ ଗେମିଙ୍ଗରେ ତା'ର ଖରାପ ପ୍ରଭାବ ରହିଛି ବୋଲି ସେମିତି କିଛି ନୁହେଁ ସମାଜରେ ବି ତା'ର ଖରାପ ପ୍ରଭାବ ରହିଛି ଯେମିତିକି ଜାତିଗତ ଗୋଷ୍ଠୀ ଦ୍ୱାରା ଆମମାନଙ୍କର ମନରେ ବହୁତ ଖରାପ ଧାରଣା ଆସିଥାଏ କି ଏହାଦ୍ୱାରା ଅନେକ ଖରା ପ୍ରଭାବ ପଡ଼ିଥାଏ ଏହା ଆମ ଶିକ୍ଷାରେ ଅନ୍ତର୍ଭୁକ୍ତ ନୁହେଁ ଏହା ଆମ ପାଇଁ ଆମ ଭବିଷ୍ୟତର ପିଢ଼ୀ ପାଇଁ ବହୁତ ଖରାପ ପ୍ରଭାବ ରହିଛି ଗେମିଙ୍ଗରେ ଜାତିଗତ ଗୋଷ୍ଠୀ ଏବଂ ମହିଳା ପ୍ରତିନିଧିତ୍ୱ ଦ୍ୱାରା ବହୁତ ଖରାପ ପ୍ରଭାବ ପଡ଼ିଥାଏ ଯାହାଦ୍ୱାରା କି ଆମକୁ ଗେମିଙ୍ଗରେ ବହୁତ ଅସୁବିଧାର ସମ୍ମୁଖୀନ କରାଇଥାଏ ଆମର ଯଦି ମନୋଭାବ ଏତେ ସକୀର୍ଣ୍ଣ ହେଇଯିବ ତା'ହେଲେ ଆମେ ବହୁତ ଭଲରେ ଆଉ ଗେମିଙ୍ଗ କରିପାରିବା ନାହିଁ ଏବଂ ଆମ ମନୋଭାବ ଯଦି ଏତେ ସକୀର୍ଣ୍ଣ ହେଇଯିବ ତା'ହେଲେ ଆମ ଗେମିଙ୍ଗ ତ କ'ଣ ଏଣ୍ଟାୟାର୍ ସମାଜରେ ହେଲେ କେଉଁଠାରେ ଭଲ ଭାବରେ ତିଷ୍ଠିକି ରହିପାରିବାନି ଏମିତି ହିଁ ଗୋଟିଏ କ'ଣ ଏସବୁ ଜାତିଗତ ଗୋଷ୍ଠୀ ମହିଳାଙ୍କ ପ୍ରତିନିଧିତ୍ୱ ଏହା ଉପରେ ହିଁ ଆମେ ରହିଯିବା ଏସବୁ ଅସୁବିଧାରେ ତେଣୁ କରି ଗେମିଙ୍ଗରେ ଜାତିଗତ ଗୋଷ୍ଠୀ ଏବଂ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ଖରାପ ରହିଅଛି ଏହି ପ୍ରସଙ୍ଗରେ ମୋର ଚିନ୍ତାଧାରା ତ ମୁଁ ଆପଣ ମୁଁ ଦର୍ଶାଇ ସାରିଛି ଏହାର ପରିବର୍ତ୍ତନ କରିବା ଉଚିତ କାରଣ ପରିବର୍ତ୍ତନ ବହୁତ ଦରକାର ରହିଅଛି ପରିବର୍ତ୍ତନ ଦ୍ୱାରା ଗେମିଙ୍ଗରେ ଯାହା ସବୁ ସମସ୍ୟା ଦେଖା ଦେଉଛି ଏହା ଦ୍ୱାରା ବହୁତ ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହୋଇଥାଏ ଜାତିଗତ ଗୋଷ୍ଠୀ ଭେଦ ଏସବୁ ଦେଖା ଦେଇଥାଏ ତେଣୁ କରି ଏହାକୁ ନେଇକି ମୋର ମତାମତ ଏଇଆ କି ଏହାକୁ ନେଇ ଗେମିଙ୍ଗରେ ଜାତିଗତ ଗୋଷ୍ଠୀ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ଖରାପ ରହିଅଛି ଏହାର ପରିବର୍ତ୍ତନ ନିହାତି କରିବା ଉଚିତ